କିମ୍ବା ଉଲକା ବର୍ଷା କେବେ ମୁଁ ଦେଖି ନାହିଁ ତ ସେ ସେ ବିଷୟରେ ମୋର ବିଶେଷ ଅନୁଭୂତି ନାହିଁ ଉଲକା ବର୍ଷା ହେବା ତ ମୁଁ ପ୍ରଥମ ଥର ପାଇଁ ଶୁଣୁଛି